ହଁ ଏନ୍ତା ଫୁଲ୍ ଯେତେବେଲେ ଛୁଆଦିନେ ଫୁଲ୍ ଏନ୍ତା ଜଗେଁ ଜଗେଁ ତା'ପରେ ମାଏଟ୍ କୁଡ଼େଁ ମାଏଟ୍ କୁଡ଼େଁ ତା'ପରେ ସେ ଫୁଲ୍ ଗଛ୍କେ ଦିଏଁ ମାଏଟ୍ ମୁଟି ଦେଇକରି ପାଏନ୍ ପୁନି ଦେଇ ଦୁଆ କରି ତାର୍ ଜତ୍ନଜୁତ୍ନ କରି ବଡ଼୍ କରିଚେଁ ବଡ଼୍ କଲେ ବହୁତ୍ ବଡ଼୍ ହେନ୍ତା ମୁଡ଼େ ମୁଡ଼େ ଡେଙ୍ଗ୍ ଆଡ଼୍କେ କାଟେଁ ଗଛ୍ମନ୍କୁ ସାଇଜ୍ କରେଁ ବହୁତ୍ ଗଛ୍ମନ୍କୁ ଯେନ୍ଟାକି ସୁୁଖି ସୁଖା ଯାଇଥିସି ଅଧା ପେନ୍ ପେନ୍ ନି ହେତା ଯେ ଶୁଖି ଶୁଖା ଯାଇଥିସି ପେନ୍ ହେନ୍ତା କର୍ସି ପ୍ୟାନ୍ ଟିକେ ଦେଇଦେସି ଆର୍ ଯେନ୍ଟା ଶୁଖୀ ସୁୁଖା ଯେଇସି କାଠ୍ ଭାଙ୍ଗି ଭୁଙ୍ଗା ଦେସି ଆବ ଏନ୍ତା ଯତ୍ନସି ସଖାଲୁ ପାଏନ୍ ଥରେ ପାଏନ୍ ଦେସି ଏବେ ଲୁଡ଼ାକେ ଦୁଇ ଥର୍ ପାଏନ୍ ଦେସି ବେଲେ ପାଏନ୍ ହେଲେ ଯାଇକରି ସେ ଗଛ୍ ଜିଁବା ବଲେ ବହୁତ୍ ଯତ୍ନସି ହେନ୍ତା ସେ ବହୁତ୍ ତତୁ ପାଏନ୍ ଦେଇ ଦୁଆ ସାର୍ଲେ ତାପରେ ଗଛ୍ମାନ୍କୁ ଯିଏ ଯାଏସି ଆର୍ ଦେଖ୍ସି କେନ ପାଏନ୍ ହେଲା କି ନି ହେଲା ନି ଜେନ୍ଟା ନି ହେଇଥିବା ପାଏନ୍ ଦେସି ତ ବନେ କରି ଯେନ୍ତା ପେନ୍ ଖେବା ତାପରେ ବନେ ବହୁତ୍ ଦେସି ପେନ୍